ହଁ କୁହନ୍ତୁ

ତମେ ଓଡ଼ିଶାରୁ କହୁଛ ଓଡ଼ିଶାରୁ କଣ ବରା ପାକୁଡ଼ି କଣ ବନାଉଛ ସବୁ ବନେଇବା ଆସୁଛି ଏବେ ଓଡ଼ିଶାରେ କେତେଦିନ ହେଲା ଖୋଲିଲଣି ଦୋକାନ ଏଠି ଦେଢ଼ମାସ ହେଲା ଆଜ୍ଞା ହଉ ଠିକ୍ ଅଛି କଣ ବେଙ୍ଗଲୋର ଆଇବ ବୋଲି କହୁଛ ହଉ ଠିକ୍ ଅଛି ହଁ ଆଉ ଏଠି ପିଲାପିଲି କଣ ରଖିଥିଲେ ଲୋକ ନା ଏକେଲା ଖୋଲିଥିଲ

ବେପାର ଲସ୍ ହେଉଛି ଚାଲୁନି ହଉ ଠିକ୍ ଅଛି ହେଲେ ବେଙ୍ଗଲୋର ଆଇବାକୁ ଚାହୁଁଛ ନେଇଁକି ଆଉ କେତେ ଏ ଏକେଲା ଆସିବ ନା ଦୁଇ ତିନି ଜଣ ଆସିବ ରୁମ୍ ନେଇକି ରହିବେ ଠିକ୍ ଅଛି ତମେ କେତେଦିନି ଭିତରେ ଆସିବ ଠିକ୍ ଅଛି ମାସେ ଦେଢ଼ ମାସ ଭିତରେ ଆସିବ ଠିକ୍ ଅଛି ହଉ ନେଇକି ଆସ ଭଲ ଜାଗାଟେ ଦେଖିଦେବି ରୁମ୍ ଗୋଟେ ନବ ଷ୍ଟଲ୍ଟେ ଖୋଲିବ ସବୁ ଜିନିଷ ତ ଆସୁଚି ପରା ବନେଇବାର ହଉ ଠିକ୍ ଅଛି ଷ୍ଟଲ୍ଟା ଖୋଲିବ ପିଲା ହେଲେ ଆଣିଥିବ ପିଲା ଆଣିଲେ ତମେ ଚଲେଇବ ତାରି ମାସ ଦେଢ଼ମାସ କେମିତି ବେପାର କେମିତି ହେଉଛି କଣ ହେଉଛି ତାପରେ ଆସି ରହିବ ଏଠି ଆଉ ବେଙ୍ଗଲୋର ସିଟି ଉପରେ ଟିକିଏ ଖର୍ଚ୍ଚ ଅଧିକା ଆସିବ ରୁମ୍ ଭଡ଼ା ଭଡ଼ା ସବୁ କରି ତମର ବିଜନେସ୍ଟା ଟିକିଏ ଅଧିକ ଟିକିଏ ବଢ଼େଇବ ବୁଝିଲେକି ଅଧିକ ବଢ଼େଇଲେ ଆ ତୋ ଆଉ ଗାଆଁରେ ତମର ଦୁଇଶହ ଅଢ଼େଇଶ ହେଲେ ହେଲେ ହୋଇଯାଉଥିଲା ଦିନକୁ ଏଠି ହେଲେ ତମର ସିଟି ଉପରେ ଟିକିଏ ଅଧିକ ଖର୍ଚ୍ଚ କରିବାକୁ ପଡ଼ିବ ଟିକେ ଜିନିଷ ହେଲେ ଅଧିକ କରିବାକୁ ପଡ଼ିବ ବୁଝିଲେ ତାକୁ ଧରିକିରି ଟିକେ ଅଧିକ ଟିକେ ମାଲ ବନେଇବ ବନେଇବେ ଜିନିଷ ଅଧିକ ପାଞ୍ଚକିଲୋ ଦଶକିଲୋ ଅଧିକ ବନେଇଲେ ଆଉ ତା ପ୍ରଫିଟ୍ଟା ଭଲ ହେବ ବୁଝିଲେ ତାକୁ ଧରି ପ୍ରିପେୟାର୍ ହେଇକି ଆସିବେ ଆଉ ଫ୍ୟାମିଲି ଥିବ ହେଲେ ଧରିକି ଆଇଲେ ଆହୁରି ଭଲ ଫ୍ୟାମିଲି ତମର ଟିକେ ବେଚ୍ଲର୍ ଅଛ ଠିକ୍ ଅଛି ଆଉ ଯଦି ଫ୍ୟାମିଲି ଆଣିଥାନ୍ତ ଟିକିଏ ସାହାଯ୍ୟ ହୁଅନ୍ତା ତମର ବନାବନି କରିବା ପାଇଁ

ଠିକ୍ ଅଛି ହଉ ଆସନ୍ତୁ ଆ